ମୁଁ ଇଲୋକ୍ଟ୍ରୋନିକ୍ ଜିନିଷ ବ୍ୟବହାର କରେ ଟିଭି ଫ୍ରିଜ୍ ୱାସିଙ୍ଗ୍ ମେସିନ୍ ଏସି କୁଲର୍ ଇତ୍ୟାଦି ମୁଁ ଏସି ବ୍ୟବହାର କରେ ଗରମ ଦିନରେ ବହୁତ ଗରମ ହେଉଛି ଗୋଟେ ଫ୍ୟାନ୍ ଗୋଟେ ଫ୍ୟାନ୍ରେ ଶୋଇପାରୁନୁ ସେଥିପାଇଁ ଥଣ୍ଡା ଲାଗିବା ପାଇଁ ଏସି ବ୍ୟବହାର କରେ କମ୍ପୁଟର୍ ବ୍ୟବହାର କରେ ଆମ ସାନ ଭାଇ ପାଠ ପଢ଼ିବା ପାଇଁ କମ୍ପୁଟର୍ ସାନ ଭାଇ ପାଠ ପଢ଼େ କେତେବେଳେ କେମିତି ଗେମ୍ ଖେଳେ କି ଆମ ଅଫିସିଆଲ୍ କାମ ଅଫିସିଆଲ୍ କାମ କିଛି କରୁ କମ୍ପୁଟର୍ ମାଧ୍ୟମରେ ଟିଭି ବ୍ୟବହାର କରୁ ଟିଭି ରାତି ବେଳିଆ କିଛି କାମ ନ ଥିଲେ ବସିଥିଲେ ଟିଭି ଟିକେ ସମୟ ବିତେଇବା ପାଇଁ ଟିଭି ଟିଭି ସବୁ ଦେଖୁ ଘର ପରିବାର ଲୋକ ମିଶିକି ଟିଭି ସମୟ ବିତେଇବା ପାଇଁ ଟିଭି ବ୍ୟବହାର କରୁ ୱାସିଙ୍ଗ୍ ମେସିନ୍ ବ୍ୟବହାର କରୁ ସବୁ ଘରେ ସବୁ ଏତେ ଲୋକ ଏତେ ସାରା ଲୋକ ମାଆ ହାତ ଖରାପ ମାଆ ଏତେ ସଫା କରିପାରୁନି ସେଥିପାଇଁ ୱାସିଙ୍ଗ୍ ମେସିନ୍ ବ୍ୟବହାର କରୁ ୱାସିଙ୍ଗ୍ ମେସିନ୍ କୁଲର୍ ବ୍ୟବହାର କରୁ ଖରାଦିନରେ କୁଲର୍ କୁଲର୍ କିଛି କୁଲର୍ ପବନ ଦିଏ ପାଖରେ ପବନଟା ଆସେ ଉପରେ ବହୁତ ଉପରେ ଫ୍ୟାନ୍ ରହୁଛି ତ ଏତେ ପବନ ବାଜେନି ସେଥିପାଇଁ ପାଖରେ କୁଲର୍ ରଖିକି ଶୋଉ ସେଥିପାଇଁ କୁଲର୍ ବ୍ୟବହାର କରୁ ଇଣ୍ଡକ୍ସନ୍ ବ୍ୟବହାର କରୁ ଭାତ ରାନ୍ଧିବା ପାଇଁ କି ତରକାରୀ ରାନ୍ଧିବା ପାଇଁ ଇଣ୍ଡକ୍ସନ୍ ବ୍ୟବହାର କରୁ ଫ୍ରିଜ୍ ବ୍ୟବହାର କରୁ କିଛି ଜିନିଷ ନ ପଚେଇବା ପାଇଁ କି ପନିପରିବା ହେଉ କି ତରକାରୀ ନ ବାସିବା ପାଇଁ ଯେମିତି ଖରା ଦିନେ କିଛି ତରକାରୀ ବାସି ଯିବ ସେଥିପାଇଁ ଫ୍ରିଜ୍ ବ୍ୟବହାର କରୁ ଖରା ଦିନେ କିଛି ପନିପରିବା ପଚିଯିବ ସେଥିପାଇଁ ଆମେ ଫ୍ରିଜ୍ ବ୍ୟବହାର କରୁ ପନିପରିବା ସବୁ ରଖିବା ପାଇଁ ତରକାରୀ ସବୁ ରଖିବା ପାଇଁ ଯେମିତି କିଛି ନ ବାସିବ କିଛି ନଷ୍ଟ ନ ହେବ ସେଥିପାଇଁ ସବୁ ଆଜିକାଲି ସବୁ ବ୍ୟବହାର କରୁଛନ୍ତି ଏସବୁ ବ୍ୟବହାର କଲେ ସମସ୍ତଙ୍କର ଉପକାରିତା ହେଉଛି କିଛି ଜିନିଷ ନଷ୍ଟ ହେଉନି କାହାର କିଛି କିଛି ଜିନିଷ ବି ନଷ୍ଟ ହେଉନି ଏସବୁ ଆଜି କାଲି ଦୁନିଆରେ ବ୍ୟବହାର ନ କଲେ ଚଳି ହେବନି ସବୁ ଜିନିଷ ନ ରଖିଲେ ସେଥିପାଇଁ ଏସବୁ ଜିନିଷ ବ୍ୟବହାର କରିବାକୁ ପଡ଼ୁଛି